ମୁଁ ଛୋଟବେଳୁ ଗଛ ଲଗେଇବା ପାଇଁକି ବହୁତ ଇଚ୍ଛା କରେ କାରଣ ଆମ ଘରେ ଜେଜେ ଜେଜେଙ୍କ ପରେ ବାପା ସବୁ ବାଡ଼ିରେ ପନିପରିବା ଫସଲ କିମ୍ବା ଯେଉଁ ଆମ୍ବପଣସ ଗଛ ସବୁ ଲଗେଇକି ସାର ଔଷଧ ପାଣି ଫାଣି ସବୁ ଦିଅନ୍ତି ଗଛଟାକୁ ଯତ୍ନ ନିଅନ୍ତି ଗଛଟା କେମିତି ଭଲ ଫଳ ହବ କି ଗଛଟା କେମିତି ସୁରକ୍ଷିତ ରହିବ ତାଙ୍କଠାରୁ ମୁଁ କିଛି ଦେଖି ଶିଖିକି ବି ମୁଁ ନିଜେ ଗଛ ବାଡ଼ିରେ ଲଗେଇଛି ଖାଇବା ପାଇଁ କିଛି ପରିବା ଗଛ ବି ଲଗେଇଛି ଯେମିତି ବାଇଗଣ ଗଛ କି ବିନ୍ ଗଛ ଝୁଡ଼ଙ୍ଗ ଗଛ ତା'ପରେ କଖାରୁ ଗଛ ଭେଣ୍ଡି ଗଛ ଟମାଟୋ ଗଛ ଏମିତି ଛୋଟ ବଡ଼ ଗଛ ଲଗେଇଛି ତା'ପରେ ଫୁଲ ଗଛ କୁସମ ବେଳେ କୁସୁମ ଗଛ ଲାଗିଛି ମନ୍ଦାର ଗଛ ଲାଗିଛି ତା'ପରେ କଦଳୀ ଗଛ ଲାଗିଛି ଆମ୍ବ ପଣସ ଗଛ ବି ଅଛି ଆତାପି ଗଛ ବି ଲଗେଇଛି ସବୁ ଗଛରେ ମୁଁ ଡେଲି ପାଣି ଦବା ପାଇଁ ପଡ଼େ ଖରାଦିନ ଏବେ ଖରାଦିନ ପାଣିଟା ଗଛକୁ ଦରକାରେ ନା ଯାହାବି ହେଲେ ଗଛଟା ପୁଣି ଆମକୁ ଯେମିତି ମଣିଷ ହେଇକି ଆମେ ଶୋଷ କରୁଛି ସେ ଗଛକୁ ମାନେ ପାଣି ଦରକାରେ ତାଙ୍କୁ ପୁଣି ତାଙ୍କୁ ପୁଣି ପାଣି ଦେଇକି ଖାଇବା ଦେଇକି ତାଙ୍କୁ ଯତ୍ନ ନବାର ଅଛି ଯତ୍ନ ନେଲେ ଗଛଟା କେମିତି ଆମର ଭଲ ଫସଲ ଫଳିବ ଗଛଟା କେମିତି ରହିବ ଭଲ ବଞ୍ଚିକି ରହିବ